ହ୍ୟାଲୋ ଗାୟତ୍ରୀ ଦିଦି ଆମେ ଠେଲାନେ ଅଛୁ ସେଥିରେ ଲିଆ ବହୁତ ବଢ଼ିଆ ଲାଗୁଛି ସେଥିରେ ଗୁପ୍ଚୁପ୍ ଉଁ ଆରୁ ନ ଥାଏ ଆରୁ ଲିଆ ଏମ୍ତି ବନା ସାରିଥିଲା ଆରୁ କାଁଣଟା ଗୁପ୍ଚୁପ୍ ବି ଭଲ୍ ଲାଗ୍ସି ସେଥିରେ ଆଳୁ ଭଲ୍ ତୀଖା ଟିକେ କରି ଦେଇଛି ଟେଷ୍ଟଟା ଟିକେ ଅଲଗ୍ ଲିଆ ବି ଭଲ୍ ଲାଗୁଛି ହଁ ଏନୁ କାଁଣ କାଁଣ ମିଲୁଛି ମୋ ସାଙ୍ଗରେ ଆସିଛି ଯେ ଟିକେ ଭଲ ଲାଗେ ତାର ମକା ତାର ଗୁପ୍ଚୁପ୍ ଭଲ୍ ଲାଗ୍ସି ଭଲ୍ ସେ ବନା ତୁ ଯେଉଁଠି ବୁଣା ଶିଖେ ତୁ ଯେଉଁଠି ବୁଣା ଠାନେ ପୋଚୋଡ଼ି ସେନ ନା ନି ବନା ସେଥି ଲାଗି ତ ଉପରୁ ଉଠିଲୁ ହେନ୍ତୁ କହିଲେ ଲାଗ୍ସି ଗୁପ୍ ଚୁପ୍ ତୀଖା କଲେ ଭଲ୍ ଲାଗୁଛି ନା ସେଥିପାଇଁ ଦିନଟେ ହେଇଯିବ କିଛି ନେଇ ନାହାନ୍ତି ମିର୍ଚି ଯାଉଛ ଆରେ କାଁଣ ବୋଲୁଛିନ୍ ବେକାରେ ଆସିଲି ଏକା